ନାଚ ଓ ନୃତ୍ୟ ଉପରେ ମୋ ମନରେ ଏକ ବଡ଼ ଭୁଲ ଧାରଣା ଥିଲା ଯେମିତିକି ମୁଁ ଭାବୁଥିଲି ଯେ ନୃତ୍ୟ ହେଉଛି ଏକ ନୃତ୍ୟ ହେଉଛି ନୃତ୍ୟ ମୋ ଜୀବନ ପାଇଁ ଏକ ଅଭିଶାପ ଯେ କାହିଁକି ନା ନୃତ୍ୟ କରିବାଦ୍ୱାରା ଦେହରୁ ଝାଳ ନିର୍ଗତ ହେଇଥାଏ ଝାଳ ନିର୍ଗତ ହେଲେ କାଳେ ମୋ ଦେହରୁ ଶକ୍ତି କମିଯିବ ମୁଁ ଦୁର୍ବଳ ହୋଇଯିବି ତାପରେ ସମାଜରେ ଲୋକ ମୋତେ କଣ କହିବେ ସମାଜରେ ଲୋକ ମୋତେ କେଉଁ ପ୍ରକାର ଟାହିଟାପରା କରିବେ ମୋର ଯଦି ନୃତ୍ୟ କରିବାଦ୍ୱାରା ମୋର କୌଣସି ଜାଗାରେ ବାହାଘର ପ୍ରସ୍ତାବ ଭାଙ୍ଗିଯାଏ ତେବେ ତେବେ ବାପା ମାଁ ମୋ ମୋତେ ନେଇକି ଚିନ୍ତିତ ରହିବେ କାହିଁକି ନା ମୁଁ ଏକ ଝିଅ ଅଟେ ଯେ ସେଥିପାଇଁ ସେମାନେ ଚିନ୍ତାରେ ରହିବେ ତେଣୁ ମୁଁ ନୃତ୍ୟକୁ ଏକ ଅଭିଶାପ ବୋଲି ମଣୁଥିଲି ମାତ୍ର ଏବେ ମୋର ଆଉ ସେ ଭୁଲ ଧାରଣା ନାହିଁ